ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଷୟରେ ପାଠ ପଢ଼ିଲେ ଯୁବ ଛାତ୍ରଛାତ୍ରୀ ଅତ୍ୟଧିକ ମଜାଦାର ହୋଇଥାଏ ବିଭିନ୍ନ ବିଜ୍ଞାନ ପଢ଼ିବା ଦ୍ଵାରା ଯୁବକ ଯୁବତୀମାନଙ୍କୁ ମେଡ଼ିକାଲ ଲାଇନ୍ରେ ଯାଇଥାନ୍ତି ଯାହା ଫଳରେ ସିଏ ଭଲ ଡାକ୍ତର ବା ନର୍ସ ହୋଇଥାନ୍ତି ପ୍ରଯୁକ୍ତି ବିଦ୍ୟା ପଢ଼ିଲେ ପିଲାମାନେ ଇଞ୍ଜିନିୟରିଂ ହୋଇଥାନ୍ତି ଏବଂ ସେମାନଙ୍କୁ ଶୀଘ୍ର ଚାକିରି ମିଳିଥାଏ ଏହି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପାଠ ପଢ଼ିବାକୁ ହେଲେ ପିଲାମାନଙ୍କୁ କଠିନ ପରିଶ୍ରମ ଏବଂ ଭଲ ପଢ଼ିବା ଦରକାର ଏବଂ ଅଭିଭାବକ ପାଖରେ ଅଧିକା ଟଙ୍କା ରହିବା ଦରକାର ହୋଇଥାଏ ବିଭିନ୍ନ ଏବଂ ପ୍ରଯୁକ୍ତି ବିଦ୍ୟା ପାଠ ଶେଷ କରିବା ପରେ ପିଲାମାନଙ୍କୁ ନିଯୁକ୍ତିର ଶୀଘ୍ର ମିଳିଥାଏ ସେଥିପାଇଁ ଅତ୍ୟଧିକ ପିଲାମାନଙ୍କୁ ମଜାଦାର ହୋଇଥାଏ